ଆମ ବାଡ଼ି ବଗିଚାରେ ମୁଁ ଗଛ ଗୁଡ଼ିକ ଲଗେଇଛି ସବୁବେଳେ ମଧ୍ୟ ଏମିତି ଲଗଉଥାଏ ଯେତେବେଳେ ଆମର ପନିପରିବା ହେଉ କିମ୍ବା ଫୁଲ ଗଛ ହେଉ ଏମିତି ସବୁ ଗଛ ମୁଁ ସବୁବେଳେ ଲଗେଇଥାଏ ଏବଂ ଗଛମାନଙ୍କ ବଢ଼ିବା ପାଇଁ ମୁଁ ଓ ତାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କୃଷି ବିଭାଗ କେନ୍ଦ୍ରକୁ ଫୋନ୍ କରିକିନା ପଚାରେ କେଉଁ ଗଛ ପାଇଁ କେତେ କେତେ ପରିମାଣରେ ସାର କେତେ ପରିମାଣରେ ପାଣି ଆଉ ତାର ମୃତ୍ତିକା କେମିତି ହେବା ଉଚିତ ଆଉ ତାର ଜୈବିକ ସାର କେତେ ପରିମାଣରେ ରହିବା ଉଚିତ ସେହିସବୁକୁ ନେଇକିନା ମୁଁ କୃଷି ବିଭାଗ କେନ୍ଦ୍ର ସହିତ ଆଲୋଚନା କରେ ଆମର ପନିପରିବା ଚାଷ ମଧ୍ୟ ହୋଇଥାଏ ପନିପରିବା ଚାଷ କରିବାକୁ ହେଲେ ଭଲ ଭାବରେ ଚାଷ କରିବାକୁ ପଡ଼େ ତା ଘାସ ଭଲ ଭାବରେ ବାଛିବାକୁ ପଡ଼େ ଏବଂ ତା ସେହି ଜମିରେ ଆମେ ଜୈବିକ ସାର ସବୁ ପକେଇଥାଉ ଯେଉଁଥିପାଇଁ କି ସେ ଜମି ଅଧିକ ଉର୍ବର ହୋଇଥାଏ ଗଛ ବଢ଼ିବା ପାଇଁ ସାହାଯ୍ୟ କରିଥାଏ ମଞ୍ଜି ପକେଇଲା ପରେ ଚାରା ହୋଇଥାଏ ଚାରାକୁ ଆମେ ଠିକ୍ ଧାଡ଼ି ସମାନ ସମାନ ଦୂରତାକୁ ନେଇକିନା ଆମେ ଲଗେଇଥାଉ ଯେଉଁଥିପାଇଁକି ଗଛଟାକୁ ବଢ଼ିବା ପାଇଁ କିମ୍ବା ଗଛ ତଳେ ଖୋସିବା ପାଇଁ ତାର ଘାସ ବାଛିବା ପାଇଁ ସୁବିଧା ହୋଇଥାଏ ଗଛଟା ଯେତିକି ଦୂର ଦୂର କରି ଲଗେଇବେ ଫଳଟା ସେତିକି ଭଲ ଦେଇ ଦେଇପାରିବ ଏହି ସବୁକୁ ନେଇକିନା ଆମେ କୃଷି ବିଭାଗ କେନ୍ଦ୍ରକୁ କେନ୍ଦ୍ର ସହିତ ଯୋଗାଯୋଗ କରିକିନା ପରାମର୍ଶ ସବୁ ଆଦାୟ କରିଥାଉ